ସହରରେ ଆମର ବାୟୁମଣ୍ଡଳ ସବୁବେଳେ ହଉଛି ବି ପ୍ରଦୂଷଣ ହଉଛି ଆଉ ଗା ଗାଡ଼ି ମଟର ଅଧିକା ଚାଲୁଛି ତା ଗରମ ବି ଅଧିକା ସହରର ସେଥିପାଇଁ ଆମେ ଗାଁକୁ ଅଧିକ ପସନ୍ଦ କରୁ ଗାଁରେ ଆମର ବିଭିନ୍ନ ପ୍ରକାର ଜିନିଷ ବାର ମାସ ତେର ପର୍ବ ପାଳନ କରାଯାଏ ଆଉ ଗାଁରେ ଆମର ବିଭିନ୍ନ ପ୍ରକାର ଚାଷ ଧାନ ମୁଗ ବିରି ପରିବା ଲଙ୍କା ମକା ସବୁ ବିଭିନ୍ନ ପ୍ରକାର ପ ପନିପରିବା ବି ଆମେ ଚାଷ କରୁ ଆମ ଗାଁରେ ସନ୍ଧ୍ୟା ହେଲେ ଆମେ ଆମର ଭାଗବତ ଟୁଙ୍ଗି କିମ୍ବା ମନ୍ଦିର ଏସବୁ ଜାଗାରେ ଆମେ ବାସୁ ବହୁତ ପସନ୍ଦ କରୁ ଗାଁକୁ ଆଉ ଗାଁର ଖାଦ୍ୟ ସହର ଖାଦ୍ୟ ଭିତରେ ବହୁତ ତ ତଫାତ ଗାଁରେ ଆମର ପଖାଳ ଖାଇବା ଖାଇବା ବହୁତ ପସନ୍ଦ କରନ୍ତି ଏବଂ ଗାଁରେ ବହୁତ ଲୋକ ଆମର ଯୋଉ ଭାଇଚାରା ସମସ୍ତେ ବର୍ଷକ ଥରେ ବି ଆସି ପର୍ବପର୍ବାଣିରେ ପାଳନ କରନ୍ତି ସେଥିପାଇଁ ଆମେ ଗାଁକୁ ବେଶୀ ପସନ୍ଦ କରୁ